ଆମ ଅଞ୍ଚଳର ବା ଆମ ସ୍ଥାନରେ ଚିତ୍ରକଳା ହେଉଛି ମାଟିପାତ୍ର ମାଟିପାତ୍ର ଆମର ଏଠାରେ ଲୋକ ଏମିତି ପ୍ରକାର ଡ଼ିଜାଇନ୍ରେ ବନଉଛନ୍ତି ଯାହାକି ଅଲଗା ଆମ ଅଞ୍ଚଳର ଅଲଗା କୋଉ ସ୍ଥାନରେ ସେମିତି ଜିନିଷ ପାଇବା ମାନେ ପାଇପାରିବେ ନାହିଁ ଆମର ଏଇଠିର ଡ଼ିଜାଇନ୍ ବା ଆମର ଏଇଠିର ମାଟି ବହୁତ ଅଲଗା ବହୁତ ସୁନ୍ଦର ଓ ବହୁତ ଭଲ ଭାବରେ ଏଇଠର କାମ କରଉଛନ୍ତି ଆମ ଏଠିର ଜିନିଷ ଆମ ଅଞ୍ଚଳର ବିଭିନ୍ନ ଜାଗାରେ ଡ଼େଲିଭରି ହେଉଛି ବା ଲୋକମାନେ କିଣୁଛନ୍ତି ସେଥିପାଇଁ ଆମ ଏଠିର ଜିନିଷ ବହୁତ ଫେମସ୍ ବା ଭଲ